ଗଞ୍ଜାମ ଜିଲ୍ଲାର ମୁଖ୍ୟ ପ୍ରାକୃତିକ ସମ୍ପଦ ହେଲା ଜଳ ଓ ଜଙ୍ଗଲ ଜଳ ଜଙ୍ଗଲ ଖଣିଜ ପଦାର୍ଥ ଜଳ ଜଙ୍ଗଳ ଖଣିଜ ପଦାର୍ଥ ଭିତରୁ ଜଳ ହେଲା ମେଇନ୍ ଆମର ଗଞ୍ଜାମ ଜିଲ୍ଲାର ସେ ଜିଲ୍ଲାର ଜଳ ଏତିକି ନିହାତି ଦରକାରୀ ଆମର ଜଳ ସଂରକ୍ଷଣ କରିବା ନିହାତି ଦରକାର ଜଳ ହେଲା ମେନ୍ ଆଉ ଜଙ୍ଗଲ ଜଙ୍ଗଲ ଆମକୁ ନିହାତି ଦରକାର ଜଙ୍ଗଲ ହେଉଛି ଆମର ଅମ୍ଳଜାନ ଦେଇ ଥାଏ ଜଙ୍ଗଲ କେମିତି ସୁରକ୍ଷିତ ରହିବ ସେ ବିଷୟରେ ଆମର ବହୁତ ସଚେଜନ ରହିବାକୁ ପଡ଼ିବ ଜଙ୍ଗଲରେ ଗଛ କେମିତି କିଏ ନ କାଟିବ ନିଆଁ କଣ ନିଆଁ କେମିତି କିଏ ନ ଲଗାଇ ପାରିବ ସେ ବିଷୟରେ ଆମେ ବହୁତ ସତର୍କ ରହିବା ଦରକାର ଆଉ ଆମେ ଜଙ୍ଗଲକୁ ସୁରକ୍ଷା ଦେବା ଯେତିକି ଜଙ୍ଗଲକୁ ସୁରକ୍ଷା ଦେବା ଆମେ ପାଇଁ ସେତିକି ଆମେ ଭବିଷ୍ୟତ ପାଇଁ ଆମ ପିଲାମାନଙ୍କ ପାଇଁ ଆମର ଆଗ ପାଇଁ ପିଢ଼ି ପାଇଁ ବି ସବୁଠାରୁ ଭଲ ଆମେ ଜଙ୍ଗଲକୁ ଯେତିକି ସୁରକ୍ଷିତ ଦେଇପାରିବା ସେତିକି ଭଲ ଆମ ଜଙ୍ଗଲଗୁଡ଼ିକୁ ଆମେ କେମିତି ସୁରକ୍ଷିତ ଦେବା କେମିତି ନିଆଁ ଲଗାଇବାନି ଏ ବିଷୟରେ ଆମେ ସମସ୍ତେ ସଚେତନ ହେବା ଓ ସମସ୍ତଙ୍କୁ ସଚେତନ କରାଇବା